ଆମ ଓଡ଼ିଶାରେ ଚାରି ଗୋଟି ଗୋଷ୍ଠୀ ବାସ କରନ୍ତି ବ୍ରାହ୍ମଣ ବୈଶ୍ୟ ଶୂଦ୍ର କ୍ଷତ୍ରୀୟ ବ୍ରାହ୍ମଣମାନେ ପୂଜା ପାାଠ କରନ୍ତି କ୍ଷତ୍ରୀୟମାନେ ଚାଷ ଯୁଦ୍ଧ କରନ୍ତି ବୈଶ୍ୟମାନେ ସଫା କରନ୍ତି ଶୁଦ୍ରମାନେ ସେବା କରନ୍ତି ଇତ୍ୟାଦି